ହଁ ହାଲ ହଁ ପ୍ରତିମା କହୁଛି ମେଡ଼ିକାଲ୍ଟା ଭଞ୍ଜନଗର ଥାନା ସାହି ରବିବାର ଦିନ ସକାଳ ନଅଟାରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଖୋଲା ରହୁଛି ମାସ ଦୁଇଟା ଯାକ ବନ୍ଦ ରହୁଛି ହଁ ପ୍ରବଳ ଗହଳି ସବୁ ସୁବିଧା ଅଛି କ୍ୟାଣ୍ଟିନ୍ ବି ଅଛି ମେଡ଼ିକାଲ୍ ଷ୍ଟୋର୍ ବି ଅଛି ସେଇଟା ମାହାଳେ ଆସୁଛି ସବୁ ଦିଆ ଯାଉଛି ଆରାମ ସେ ରହି ପାରିବେ ହଁ ହେବ ପ୍ରାଏ ପ୍ରାଏ ବହୁତ ବଡ଼ ହେବ ସବୁ ସବୁ ସୁବିଧା ଅଛି ସବୁ ରୁମ୍ ଅଛି ବେଡ଼୍ ଅଛି

ହଁ ଚେଆର୍ ଅଛି ବସିବା ପାଇଁ ହଁ ମୁଁ ଫ୍ରୀରେ ରହୁଛି ନାଇଁ ନା ମୁଁ ଫ୍ରୀରେ ରହୁଛି ହଁ ଚଳିବ ଯେତେବେଳେ ଆସି ପାରିବ ସେମତି କିଛି ନାହିଁ ଆସନ୍ତୁ ଦୁଇଶହ ଦୁଇଶହ ଟଙ୍କା ଆପଣଙ୍କୁ କ'ଣ ହେଇଛି କି ଥଣ୍ଡା ହେଇଯାଇଛି ଆଉ ଥଣ୍ଡା ହେଇଯାଇଛି ଯେ ଆସନ୍ତୁ

ନାଇଁ ନାଇଁ ଏଇଠି କି ଥରେ ଆସିକି ଯାଆନ୍ତୁ ଦେଖିକି ଯାଆନ୍ତୁ ମେଡ଼ିସିନ୍ ନେଇକିରି ଗଲେ କେମତି ଲାଗୁଛି ଆପଣ ଅନୁତାପ ତ କରିବେ ନା ହଉ ହଉ ହଉ ଧନ୍ୟବାଦ ଧନ୍ୟବାଦ ହଁ ହଁ ଠିକ୍ ଅଛି ରଖନ୍ତୁ ହଁ ହଁ